ଆମ ସମାଜରେ ମହିଳାମାନେ ପ୍ରାୟତଃ ରୋଷେଇ କରିଥାନ୍ତି ଏବଂ ସେମାନେ ପରିବାର ରୁଚି ଅନୁଯାୟୀ ରୋଷେଇ କରିଥାନ୍ତି ଏବଂ ସମସ୍ତଙ୍କୁ ଖାଇବାକୁ ଦେଇଥାନ୍ତି କିନ୍ତୁ ଆଜିକାଲି ଦେଖାଯାଉଛି ଯେ ଅନ୍ୟମାନେ ମଧ୍ୟ ସଉକି ପାଇଁ ଏବଂ ବିଭିନ୍ନ ନୂଆ ପ୍ରକାର ରନ୍ଧନ ରାନ୍ଧିବା ଶିଖିବା ପାଇଁ ସେମାନେ ମଧ୍ୟ ବେଳେ ବେଳେ ରୋଷେଇ କରିଥାନ୍ତି କିମ୍ବା ବିଭିନ୍ନ ଅନୁଷ୍ଠାନରୁ ରୋଷେଇ ବିଷୟରେ ଶିକ୍ଷା ନେଇଥାନ୍ତି ଏବଂ ସେମାନେ ଜାଣିଥାନ୍ତି ଯେ ଆଜିକାଲି ରୋଷେଇରେ ମଧ୍ୟ ଭଲ ରୋଜଗାର କରିହେଉଛି ସେଥିପାଇଁ ସେମାନେ ପ୍ରଥମେ ଘର ମଧ୍ୟ ରନ୍ଧା ବଢ଼ା ପାଇଁ ସେମିତି ମୁଁ ମଧ୍ୟ ବେଳେବେଳେ ଘରେ ରାନ୍ଧିବାକୁ ପସନ୍ଦ କରିଥାଏ ଏବଂ ମୁଁ ରାନ୍ଧିିବାରେ ନିରାମିଷ ଆଉ ଆମିଷ ପ୍ରାୟ ଦୁଇ ପ୍ରକାରର ଥାଏ ଏବଂ ଉଭୟକୁ ମୁଁ ବେଳେବେଳେ ରାନ୍ଧିଥାଏ ଯେମିତି ତରକାରୀ ଡାଲମା ତାପରେ ଆମିଷ ମଧ୍ୟରେ ଚିକେନ୍ ମଟନ୍ ମାଛ ଇତ୍ୟାଦିକୁ ମୁଁ ରାନ୍ଧିଥାଏ ଏବଂ ପ୍ରାୟ ରାନ୍ଧିବାକୁ ଦେଖିଲେ ଚିକେନ୍କୁ ଟିକେ ଭଲ ଭାବରେ ମୁଁ ରାନ୍ଧିପାରେ ଏହା ମୋର ପ୍ରିୟ ରୋଷେଇ ମଧ୍ୟ ଏବଂ ଏହାକୁ ମୁଁ ମଧ୍ୟ ବେଶୀ ପସନ୍ଦ କରିଥାଏ କାରଣ ଚିକେନ୍ ରାନ୍ଧିବାରେ ସେ ବେଶୀ ପରିଶ୍ରମ ପଡ଼ିନଥାଏ ଏବଂ ଚିକେନ୍ ଅତି ଶୀଘ୍ର ସିଝି ଯାଇଥାଏ ଏ ଚିକେନ୍ ରାନ୍ଧିବା ବେଳେ କିଛିଟା ଦିଗ ପ୍ରତି ମୁଁ ଧ୍ୟାନ ଦେଇଥାଏ କାରଣ ଏହା ପାଟିକୁ ଖୁବ ସୁସ୍ୱାଦୁ ଲାଗିଲେ ସମସ୍ତେ ପସନ୍ଦ କରିବେ ଏବଂ ଅଧିକ ଖାଇବାକୁ ଇଚ୍ଛା କରିବେ ସେଥିପାଇଁ ସେଇଟା ରାନ୍ଧିବା ବେଳେ ମୁଁ ଦେଖିଥାଏ ଯେ କୌଣସି ପ୍ରକାର ମସଲା କିମ୍ବା ପାଣି କିମ୍ବା ଆଉ ଅନ୍ୟ କୌଣସି ଜିନିଷ କେମିତି ଠିକ ମାତ୍ରାରେ ସେଥିରେ ଲାଗିବ ତାହା ମୁଁ ଦେଖିଥାଏ ଏବଂ ତାହା ସୁସ୍ୱାଦୁ ହେଲା କିି ନାହିଁ ଅନ୍ୟମାନଙ୍କୁ ପଚାରି ବୁଝିଥାଏ